ବିଭିନ୍ନ ଋତୁରେ ଆମେ ଗଛଗୁଡ଼ିକ କିମ୍ବା ପନିପରିବା ବହୁତ ବିଭିନ୍ନ ଦେଇ ଗଛଗୁଡ଼ିକ ପନିପରିବା ଏମିତି ଲଗାଉ ତା'ର କ'ଣ କେମିତି ନଷ୍ଟ ନହୋଇଯିବ ସେଥିଲାଗି ଆମେ ସତର୍କତା ଅବଲମ୍ବନ କରୁ ଯେମିତି ଗଛଗୁଡ଼ିକ ବର୍ଷା ହୋଇକି ପଚି ନଯାଉ ସେଇଥି ପାଇଁ ଆମେ ତା' ଭଳିଆ ଗୋଟିଏ ନାଳୀ କରିକି ପାଣିଗୁଡ଼ାକ ସବୁ କାଢ଼ିଦେଉ ବର୍ଷା ଦିନରେ ଆଉ ସେ ଟମାଟୋ ଗଛ ପଡ଼ିଗଲେ ତାହା ପଚିଯାଏ ସେଇଟାକୁ ଆମେ ରାଞ୍ଜ ଦେଇକି ତାକୁ ଠିଆ କରିକି ରଖୁ ଆଉ ଏମିତି ଏମିତି ସେ ପୋକ ବି ହୋଇଯାଆନ୍ତି ସବୁଥିରେ ଏମିତି ପାଣି ପଡ଼ିକି ସବୁବେଳେ ସେଥି ସେହି ପୋକମରା ଔଷଧ ବି ଏମିତି ଆମେ ଦେଉ ପୋକ ନଲାଗୁ ବୋଲି ତା'ପରେ ଶୀତ ଋତୁରେ ଶୀତ ଋତୁରେ ବି ଆମେ ବହୁତ ପନିପରିବା ଲଗାଉ ବହୁତଗୁଡ଼ିଏ ଗଛ ବି ଲଗାଉ ଆଉ ସେଥିରେ ଏମିତି ପାଣି ବେଶି ଦେବାକୁ ପଡ଼େନାହିଁ କି ପୋକ ବହୁତ ହୁଅନ୍ତି ପୋକ ମରା ଔଷଧ ବି ଦେଉ ଆଉ ଏମିତିରେ ସେ ଗଛଗୁଡ଼ିକ ବି ରାଞ୍ଜ ଦେଉ ଯେଉଁଟା ଲହ ହୋଇ ମାଡ଼ିଯାଏ ତାକୁ ରାଞ୍ଜ ଦେଇକି ଉପରକୁ ଉଠେ ମାନେ ପଠାଉ ଉପରେ ରଖୁ ସେଇଟାକୁ ଆଉ ଭଲ ହୁଏ ସେହି ଦିନରେ ଆଉ ଖରା ଦିନରେ ତ ବି ଆମର ବହୁତ ମାନେ ଖରା ହୁଏ ସେଥିରେ ବି ଆମେ ପାଣି ଦେବାକୁ ପଡ଼ିଥାଏ ଦୁଇ ଦିନକୁ ଦୁଇଥର ପାଣି ଦେବାକୁ ପଡ଼ିଥାଏ ଯେମିତି ସକାଳୁ ଆଉ ସନ୍ଧ୍ୟାରେ ଆଉ ଏମିତି ଯଦି ପାଣି ରେଗୁଲାର ଦେଲେ ଗଛ ଠିକ୍ସେ ବଢ଼ିଥାଏ ମରିନଥାଏ ଆଉ ଖରାରୁ ଆମେ ତାକୁ ରକ୍ଷା କରିବାର ଲାଗି ଗୋଟିଏ ଢାଙ୍କୁଣୀ ଟାଇପ୍ର କରିକି ତାକୁ ଆମେ ସତର୍କରେ ରଖୁ ଢାଙ୍କିକି ରଖୁ ଯେମିତି ଖରାରେ ଝାଉଁଳିନଯାଉ ବୋଲି ଆଉ ସେଥିପାଇଁ ଆମେ ସେ ଗଛରେ ପୋକ ନଲାଗୁ ବୋଲି ବି ଆମେ ପୋକ ମରା ଔଷଧ ବା ସେ ପାଉଁଶରେ ଯେଉଁ ମିଶାଇକି ବି ତାକୁ ଆମେ ଛିଞ୍ଚି ଥାଉ ଆଉ ସୁରକ୍ଷିତ କରିବା ପାଇଁ